ଲମ୍ବା ସନ୍ତରଣ ଅଭ୍ୟାସ କିମ୍ବା ବ୍ୟାୟାମ୍ ସମୟରେ ହାଲକା ଖାଦ୍ୟ ବ୍ୟବହାର କରେ ଯଥା କଦଳୀ ଚୁଡ଼ା ମୁଢି କ୍ଷୀର ଅଣ୍ଡା ତରଭୁଜ ଏବଂ କାକୁଡ଼ି ଏହି ଖାଦ୍ୟ ଖାଇବା ପରେ ପେଟ ହାଲକା ହୋଇଯାଏ ନିଜକୁ ଫୁର୍ତି ଲାଗେ ପହଁରିବା ପାଇଁ କିଛି କଷ୍ଟ ଲାଗେନାହିଁ ଏବଂ ସହଜରେ ଆମକୁ ପହଁରି ହୁଏ ଯାହାଫଳରେ ଏକ ଲମ୍ବା ସନ୍ତରଣ ର ଅଭ୍ୟାସ ପୁରଣ ହୁଏ ପହଁରିବା ପୂର୍ବରୁ ଖାଦ୍ୟ ସମ୍ବନ୍ଧିୟ ସତର୍କତା ଅବଲମ୍ବନ କରିବା ଉଚିତ୍ କାରଣ ଏହା ଆମକୁ ପହଁରିବାରେ ସାହାଯ୍ୟ କରେ ସାଧାରଣତଃ ଆମେ ନଦୀ ନାଳରେ ପହଁରିବା ପାଇଁ ଆମେ ଏହି ହାଲକା ଖାଦ୍ୟ ଏବଂ ହାଲକା ପାନୀୟ ବ୍ୟବହାର କରିବା ଉଚିତ୍ ପୋଖରୀ ଆଉ ଛୋଟ ନାଳର ପହଁରିବା ପାଇଁ ଆମେ ମଧ୍ୟ ଏହି ହାଲକା ଖାଦ୍ୟ କିଛି ମାତ୍ରାରେ ଖାଇବା ଉଚିତ୍